ମୁଁ ଚିତ୍ର କରିବା ମୋର ଛୋଟବେଳୁ ବହୁତ ଇଚ୍ଛା ମୁଁ ନିଜେ ନ ଶିଖିଥିବା ସମୟରେ ହିଁ ମୁଁ ଦେଖି ଦେଖି ଆସିଛି ସମସ୍ତଙ୍କର ଚିତ୍ର ଦେଖି ଦେଖି ମୁଁ ବି ଦିନେ ଭାବିଲି ଯେ ମୁଁ ବି ଚିତ୍ର କରିବି ମୁଁ ବି କଳାକାର ହେବି ଏଣୁ ମୁଁ ବାହାରି ପଡ଼ିଲି ଚିତ୍ର କରିବାକୁ ଏବଂ ଧୀରେ ଧୀରେ ଚିତ୍ର କରିବା ଆରମ୍ଭ କଲେ ପ୍ରଥମେ ପ୍ରଥମେ ମୁଁ ଚିତ୍ର କରିବା କିଛି ଜାଣିନଥିଲି କିନ୍ତୁ ମୁଁ ଯେତେବେଳେ ପଞ୍ଚମ ପଢ଼ୁଥିଲି ତା' ଦିନେ ମୁଁ ଏମିତି ଏକ ପରିସ୍ଥିତିରେ ପଡ଼ିଲି ଯେ କିଛି ଏକ ଘଟଣା ଘଟିଲା ଯେଉଁଟାକି ମୁଁ ଭାବୁ ଭାବୁ ଆମ ସ୍କୁଲରୁ ମୁଁ ଚିତ୍ରରେ ଭାବ ନେଇଗଲି କିନ୍ତୁ ସେଠାରେ ମୁଁ ଜାଣିନଥିଲି ଯେ ଚିତ୍ର କଲା ପରେ ମୁଁ ଫାର୍ଷ୍ଟ ହେବି ତ ସେଠୁ ଯାଇକି ଫାର୍ଷ୍ଟ ହେଲି ତ ତେଣୁ ମୋର ଆଗ୍ରହ ପ୍ରକାଶ ହେଲା ଏବଂ ସେ ଚିତ୍ରରେ ଧୀରେ ଧୀରେ ମୁଁ ଅନ୍ଲାଇନ୍ରୁ ମଧ୍ୟ ସାହାଯ୍ୟ ନେଇ ଏବଂ ମୋ ଏକ ଭାଇ ଠାରୁ ବି ସାହାଯ୍ୟ ନେଇ ମୁଁ ଚିତ୍ର କରିବାର ଆରମ୍ଭ କଲି ଏବଂ ଚିତ୍ର କଲି